ହଁ ଆମ ଅଞ୍ଚଳରେ ପାଖା ପାଖି କୋଡ଼ିଏରୁ ତିରିଶ ଜଣ ଲୋକ ଭଲ ପାଠ ପଢ଼ିବା ସହିତ କଲେଜ ଓ ଡିଗ୍ରୀ ହାସଲ କରିଛନ୍ତି ମୁଁ ଭାବୁଛି ସେମାନେ ପାଠ ପଢ଼ି ଭଲ କାମ କରିଛନ୍ତି କାରଣ ସେମାନେ ଭଲ ପାଠ ପଢ଼ିଥିବାରୁ ସେମାନେ ଭଲ ଚାକିରି କରିଛନ୍ତି ଓ ସରକାରଙ୍କ ତରଫରୁ ଭଲ ଦରମା ମଧ୍ୟ ପାଉଛନ୍ତି ଯାହା ଫଳରେ ତାଙ୍କ ପରିବାର ଖୁସୀରେ ରହୁଛନ୍ତି ଓ ସେମାନେ ସେମାନଙ୍କ ପାଇଁ ଆମ ଅଞ୍ଚଳ ଗର୍ବିତ